ମୁଁ ରିତା କହୁଥିଲି ଆଉ ମୁଁ ଟିକେ ବାହାରୁ ଆସିଛି ଟିକେ ଦର୍ଶନୀୟ ସ୍ଥାନ ଦେଖିଥାନ୍ତି ମୁଁ ଯାଜପୁର ରୁ ଆସିଛି ସିଆଡ଼େ କେଉଁଠି କ'ଣ ଦର୍ଶନୀୟ ସ୍ଥାନ ଅଛି ଦେଖିଥାନ୍ତି

ଆଉ କିଛି ଦେଖିବା ସ୍ଥାନ ଅଛି ଯିବା ପାଇଁ ରାସ୍ତା ଭଲ ଅଛି ନା ଆଉ ଯିବା ପାଇଁ ଗାଡ଼ିର ସୁବିଧା ଅଛି ନା ଆଉ ରାତିରେ ରହିବା ପାଇଁ ସୁବିଧା ଅଛି ନା ଆଜ୍ଞା ଆଉ ସେ ମନ୍ଦିର ଚାଲନ୍ତୁ ଦେଖି ବୁଲି ଆସିବା ଆଉ ଗାଡ଼ିରେ ଗଲେ କେତେ ଭଡ଼ା ପଡ଼ିବ ଆଉ ଯାଉ ଯାଉ ତ ରାତି ହୋଇଯିବ ରହିବା ବ୍ୟବସ୍ଥା ଅଛି ଆଉ ଭୋକ ଲାଗିଲେ ଖାଇବା ବ୍ୟବସ୍ଥା ଅଛି ନା ମନ୍ଦିରରେ ପୂଜା ପାଠ କରିବା ପାଇଁ ସନ୍ଧ୍ୟାବେଳେ ନନା ଅଛନ୍ତି ଆଉ ସନ୍ଧ୍ୟାରେ ଦର୍ଶନ କରିବା ପାଇଁ ପୂଜା ଉପକରଣ ଜିନିଷ ଭୋଗ ନଡ଼ିଆ କଦଳୀ କଢ଼ ଫୁଲ ଧୂପ ସିନ୍ଦୂର ଏସବୁ ମିଳି ପାରିବ ନା

କାଲି ସକାଳେ ମନ୍ଦିର ଖୋଲିବ ତ ସକାଳୁ ଖୋଲୁଛି ଭୋରୁ ନା ନଅ ଟା ଦଶ ଟା ବେଳେ ଆଉ ନନା ସକାଳୁ ଆସନ୍ତି ନା ଭୋରୁ ରାତି ପାହୁ ପାହୁ ଆସନ୍ତି ମନ୍ଦିର ଯିବା ପାଇଁ ଟିକଟ କାଟିବାକୁ ପଡ଼ିବ ତ ଧନ୍ୟବାଦ ରହୁଛି